ହ୍ୟାଲୋ ହଁ ହ୍ୟାଲୋ ହଁ ସାଗର ମାଛ ଦୋକାନ କହୁଛି ଆପଣ କିଏ କହୁଛନ୍ତି ହଁ ମାଛରେ ତ କେଉଁଠୁ କହୁଛନ୍ତି କେଉଁଠୁ ହଁ ହଁ ହଁ ମାଛ ମାନେ ମାଛ ନେବେ କେତେ ମାଛ ନେବେ ତିରିଶ ଜଣ ଆପଣଙ୍କ ଘରେ ଖାଇବାର ଅଛି ଗେଷ୍ଟ ଅଛନ୍ତି ତିରିଶ ଜଣ ଆଚ୍ଛା ତିରିଶ ଜଣ ଛାତ୍ରୀ ଆପଣଙ୍କ ଘରରେ ବି ଫ୍ୟାମିଲି ମେମ୍ବର ଅଛନ୍ତି ହଁ ଆଚ୍ଛା ଫ୍ୟାମିଲି ମେମ୍ବର ଅଛନ୍ତି ତିରିଶ ଜଣ ଫ୍ୟାମିଲି ଘରେ ତ ପାଞ୍ଚ ସାତ ଜଣ ନିହାତି ହେବେ ମାଛ ସେ ପାଖାପାଖି ଦଶ କିଲୋ ହେଲେ ହେଇଯିବ ଆଉ ହେଇଯିବ ହଁ ହଁ ଦଶ କିଲୋ ହେଇଯିବ ଆଡ଼ଜେଷ୍ଟ କରିବ ଆପଣ ଆପଣ କେଉଁ ମାଛ ଚାହୁଁଛନ୍ତି ଆଚ୍ଛା ଶୁଣନ୍ତୁ ରୋହି ଅଛି ମିରିକାଳୀ ଅଛି ଭାକୁର ଅଛି ମାଗୁର ଅଛି ବୁଝିପାରିଲେ ଆଉ ଏ ଦେଶୀ ଚୁନା ମାଛ ଅଛି ଆଚ୍ଛା ଆଉ ଆମର ଯେଉଁ ବରଫ ମାଛ ଅଛି ଆଉ ଏ ଲୋକାଲ ଆପଣଙ୍କର ଯେଉଁ ଆସିଛି ହୁଁ ହଁ ହୁଁ ନାଇଁ ନାଇଁ ସମୁଦ୍ରରେ ଯେଉଁ ମାଛ ଆସୁଛି ସେଇଟା ଲୁଣୀ ମାଛ ଶୁଣନ୍ତୁ ଶୁଣ ଶୁଣନ୍ତୁ ସମୁଦ୍ରରେ ଯେଉଁ ମାଛଟା ଆସୁଛି ସେଇଟା ଲୁଣୀ ମାଛ ଆପଣ ଲୋକାଲ ମାଛ ଯେଉଁ ପୋଖରୀ ମାଛ ଆମ ରୋହି ଭାକୁର ଅଛି ଏ ଭଲ ମାଛ ଅଛି ଆପଣ ନିଅନ୍ତୁ ହଁ କାତି ଦେହ ମାଛ ଅଛି କଙ୍କଡ଼ା ଅଛି ବୁଝିପାରିଲେ କଙ୍କଡ଼ା ବି କିଛି

ହଁ ସେ ହଁ ହଁ ମାଛ ଅଛି ଅଛି ଅଛି ଅଛି ମାଛ ଅଛି ସେ ମାଛ ଅଛି ରେଟ୍ ଆପଣ ରେଟ୍ ବୁଝୁଛନ୍ତି ନା ଜିନିଷ ନେବେ ଜିନିଷ ଆପଣ ଜିନିଷ ଭଲ ମାଛ ନେବେ ଭଲ ରେଟ୍ ବି ଦେବେ ହଁ ହଁ ଦୁଇ ଶହ ରୁ ଅଢ଼େଇଶ ଆପଣ ଆପଣ ନାଇଁ ରେଟ୍ ଆସିକି ଦେଖିବେ ମାଛ ଚଏସ କରିବେ ମାଛ ଚଏସ ଅନୁସାରେ ଯେମିତି ରେଟ୍ ଛୋଟ ମାଛ ଅଛି ବଡ଼ ମାଛ ଅଛି ଯେଉଁ ପୋବୋତା କହନ୍ତି ଗୋଟେ ପୋବୋତା ଅଛି ଦେଶୀ ମାଛ ଶୁଣ ଗୋଟେ ଦେଶୀ ମାଛ ଅଛି ପୁରା ଗୋଟା କରାହେବ ସେଗୁଡ଼ା ବୁଝିପାରିଲେ ଛାଣିକି ଗୋଟା କରାହେବ ବଢ଼ିଆ ମାଛ ଟିଏ ପୋବୋତା କହନ୍ତି ହଁ ଶୁଣନ୍ତୁ ରେଟ୍ ଅଛି ଦୁଇ ଶହ ଅଛି ଅଢ଼େଇଶ ଅଛି ତିନି ଶହ ଅଛି ଆପଣ ଚଏସ କରିବେ ଆପଣଙ୍କୁ ଯେଉଁଟା ଭଲ ଲାଗିବ ସେ ମାଛ ନେବେ ଆଉ ଭଲ ମାଛ ଯେ ଆମ ଦୋକାନ ଆଜ୍ଞା ରେକର୍ଡ଼ ଦୋକାନ ଆମର ଭଲ ଦୋକାନ ଯିଏ ଆସିଛି ଏଠି ହଁ

ନା ନାଇଁ ନାଇଁ ସେଇଟା ଆଉ କାହା ଦୋକାନ ହେଇଥିବ ମ ଆମ ଦୋକାନ ହେଇନଥିବ ପିଲା ଶୁଣନ୍ତୁ ଆପଣ ମାଛ ଦେଖି ପାରୁନଥିବେ ସେ ଚିହ୍ନି ନଥିବ ଆପଣ ଚିହ୍ନି ନଥିବେ ସେ ଚିହ୍ନି ନଥିବ କଣ ନେଇଆସି ଦେଇ ଦେଇଥିବ ହେଇଥିବ ଭଲ ଚିଙ୍ଗୁଡ଼ି ବି ଅଛି ଶୁଣ ଭଲ ଚିଙ୍ଗୁଡ଼ି ବି ଆମ ପାଖରେ ଅଛି ବୁଝିପାରିଲେ ବଡ଼ ବଡ଼ ଚିଙ୍ଗୁଡ଼ି ବଡ଼

ନାଇ ନାଇ ଆପଣ ଆପଣ ଗୋଟେ କାମ କରନ୍ତୁ ନା ନା ଠିକ୍ ଅଛି ଆପଣ ଆପଣ ଆସନ୍ତୁ ନିଜେ ମାଛ କାହାକୁ ପଠାନ୍ତୁନି ନିଜେ ଆସନ୍ତୁ ମାଛ ଚଏସ କରିବେ ଆପଣ ଥରେ ଖାଇଲେ ତିନି ଥର ଆସିବେ ଏଠିକି ଥରେ ଖାଆନ୍ତୁ ନା ଦେଖନ୍ତୁ ଖାଇକି ଆପଣ ଥରେ ଖାଇକି ଦେଖନ୍ତୁ ମାଛ ନେଇକି ଥରେ ଦେଖନ୍ତୁ ଯୋଉ ଏମିତି ମାଛ ନେବେ ଥରେ ଖାଇଲେ ଆପଣ ବାରମ୍ବାର ଏଠିକି ଆସିବେ

ହଁ ମୁଁ ଆପଣଙ୍କୁ ୱେଟ୍ କରିଛି ଆଉ ହେଲା ମୁଁ ଆପଣଙ୍କୁ ଅପେକ୍ଷା କରିଛି ଆପଣ ଆସନ୍ତୁ ଭଲ ମାଛ ନେବେ ଥରେ ଖାଇଲେ ବାରମ୍ବାର ଖାଇବେ ହେଲା